ଦଶ ରୁ ଦଶ ଲକ୍ଷ ଭିତରେ ଥିବା ପଞ୍ଚୋଟି ସଂଖ୍ୟା ଚାରି ହଜାର ପାଞ୍ଚଶହ ତିରିଶ ଦଶ ହଜାର ଶହେ ଏକୋଇଶ ଲକ୍ଷେ ଏକ ହଜାର ଦୁଇଶହ ତିରିଶ ପାଞ୍ଚ ହଜାର ପାଞ୍ଚଶହ ପଇଁଚାଳିଶ ଦୁଇ ଲକ୍ଷ ପାଞ୍ଚ ହଜାର ସାତ ଶହ ଅଠତିରିଶ